ଦଶ ହଜାର ପାଞ୍ଚ ଶହ ଚଉଦ ଅଠେଇଶ ହଜାର ଆଠ ଶହ ଅଠାଅଶୀ ସାତ ହଜାର ନଶହ ଅନେଶୋତ ତେର ହଜାର ତିନ ଶହ ପନ୍ଦର କୋଡ଼ିଏ ହଜାର ଚାରି ଶହ ଅଣଚାଶ